ହଁ ମୋ ଗାଁର ବିଦ୍ୟାଳୟରେ ଭଲ ଶୌଚାଳୟ ପାନୀୟଜଳ ବହି ଡ଼େସ୍କ ଏବଂ ଭଲଭାବରେ ପଡ଼ିଛି ଏହାର ଭୋଜନ ବ୍ୟବସ୍ଥା ମଧ୍ୟ ବହୁତ ଉନ୍ନତ ଉନ୍ନତ ମାନର ତ ଏଥିରେ ଉନ୍ନତି ଆଉ କରିବାକୁ ହେଲେ ଲୋକମାନଙ୍କ ମଧ୍ୟରେ ସଚେତନ ଦରକାର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନର ବହୁତ ଆବଶ୍ୟକତା ରହିଛି ଏବଂ ଉନ୍ନତ ମାନର ଶିକ୍ଷା ଉପକରଣ ଗୁଡ଼ାକର ଯୋଗାଇବାକୁ ହେଲେ ତା'ହେଲେ ଏହି ବିଦ୍ୟାଳୟ ଉନ୍ନତି କରିପାରନ୍ତା ଆଉ